ମୁଁ ବ୍ୟାଙ୍କରୁ ଘରେ ଫେରିଲାବେଳେ ଗୋଟେ ଓଲା ଅଟୋ ଭଡ଼ା କରିଥିଲି କିନ୍ତୁ ଆସିଲା ବେଳେ ରାସ୍ତା ଖରାପ ଥିବାରୁ ଅନ୍ୟ ରାସ୍ତା ଦେଇକି ବୁଲିକି ଆସିବାକୁ ପଡ଼ୁଥିଲା କିନ୍ତୁ ସେତେବେଳେ ମୁଁଁ ଅଟୋ ଡ୍ରାଇଭରକୁ ପଚାରିଲି ଭାଇ ଆମ ଘରକୁ ଯିବାକୁ ଏ ରାସ୍ତାଟା କେତେ କିଲୋମିଟର ହବ ଅଟୋବାଲା କହିଲେ ତିରିଶ କିଲୋମିଟର ହବ ହେଲେ ଡ୍ରାଇଭରକୁ ମୁଁ ପଚାରିଲି ଯେ ତିରିଶ କିଲୋମିଟର ଯିବକୁ କିଲୋମିଟର ପିଛା ଆପଣ କେତେ ଭଡ଼ା ନେଉଛନ୍ତି କିନ୍ତୁ ଅଟୋବାଲା କହିଲେ ନାଇଁ ଆମେ କିଲୋମିଟର ହିସାବରେ ପାଞ୍ଚ ଟଙ୍କା ନେଉଛି କିନ୍ତୁ ସେ ଅଟୋବାଲା ମୋତେ ବହୁ ଇଏ ସୁରକ୍ଷିତ ଭାବରେ ଆମ ଘରକୁ ପହଞ୍ଚାଇ ଦେଇଥିଲେ ସେଥିପାଇଁ ମୁଁ ଅଟୋବାଲାକୁ ବହୁତ ବହୁତ ଧନ୍ୟବାଦ ଜଣାଉଛି